ଆମେ ବହୁତ ସବୁ ଜିନିଷ ପାଇଁ ସ୍ମାର୍ଟ ଫୋନ ୟୁଜ୍ କରୁ କଲ୍ ଗୋଟେ ଘରଲୋକକୁ ଯଦି କଲ୍ କରିବାର ଅଛି ସ୍ମାର୍ଟ ଫୋନ ୟୁଜ୍ କରୁ ଆଉ ଆଉ ଯଦି ପଇସା ଟ୍ରାନ୍ସଫର୍ କରିବାର ଅଛି ତ ସ୍ମାର୍ଟ ଫୋନ ୟୁଜ୍ କରୁ ଆଉ ଇଣ୍ଟରନେଟ୍ ୟୁଜ୍ କରୁ ଆଉ କିଛି ଜିନିଷ କିଣିବାର ଅଛି ବୋଲେ ଆଜିକାଲି ସବୁ ସ୍ମାର୍ଟ ଫୋନ ହିଁ ଚାଲିଛି ସ୍ମାର୍ଟ ଫୋନରେ ଟାଇମ୍ ପାସ୍ ବି ହେଇ ହେଇ ଯାଉଛି ସ୍ମାର୍ଟ ଫୋନରେ ଆଜିକାଲି ସବୁ ଅନଲାଇନ୍ ସବୁ କାମ ଆଜିକାଲି ମୋବାଇଲ ନଥିଲେ ମୋବାଇଲ ନଥିଲେ କିଛି ବି ହେଇପାରିବ ନାହିଁ ସ୍ମାର୍ଟ ଫୋନ ସ୍ମାର୍ଟ ଫୋନ ସ୍ମାର୍ଟ ଫୋନରେ ଆଜିକାଲି ସବୁ ୟୁ ଟ୍ୟୁବ୍ ୟୁଟ୍ୟୁବ୍ରେ ସବୁ ଶିଖନ୍ତି ଲୋକ ସବୁ ଆଉ ସ୍ମାର୍ଟ ସ୍ମାର୍ଟ ଫୋନ ୟୁ ଟ୍ୟୁବ୍ ହିଁ ସବୁ ଲୋକ ଶିଖନ୍ତି ସ୍ମାର୍ଟ ଫୋନ ସ୍ମାର୍ଟ ଫୋନ ଗୁଗଲ୍ ମ୍ୟାପ୍ ଅଛି ଯଦି ରାସ୍ତା ଯଦି ଆମେ ଭଟକି ଯିବୁ ଗୁଗଲ୍ ମ୍ୟାପ୍ ଟିକି ଆମେ ୟୁଜ୍ କରିପାରିବା ଆଉ ଯଦି କେଉଁଠି ଯଦି କିଛି ସାମାନ କିଣିବାର ଆଜିକାଲି ଦୋକାନରେ ଆଉ ଯିବା ପାଇଁ ପଡ଼ୁନାହିଁ ଦୋକାନ ନ ଗଲେ କି ସେ କାମ ହେଇଯାଉଛି ସ୍ମାର୍ଟ ସବୁ ଆଜିକାଲି ସବୁ ସ୍ମାର୍ଟ ଫୋନରେ କଲିଙ୍ଗ ପାଇଁ ଆଉ କ'ଣ ଯଦି ଆଉ କ'ଣ ଦରକାର ଅଛି ସବୁ ମନ ଆଜି ସବୁ ଖାଇବା ବି ଖାଇବା ବି ଆଜିକାଲି ଖାଇବା ବି ଆଜିକାଲି ସ୍ମାର୍ଟ ଫୋନରେ ହେଇଯାଉଛି ସବୁ ସବୁ ଜିନିଷ ଆଜିକାଲି ସ୍ମାର୍ଟ ଫୋନରେ ହେଇଯାଉଛି ଆମେ ସ୍ମାର୍ଟ ଫୋନ ଧରିବା ନିହାତି ନହେଲେ ଆମେ ଏ ଦୁନିଆ ଏଟା ଇଣ୍ଟରନେଟ୍ ମାନେ ଦୁନିଆରେ ଆମେ ବଞ୍ଚିପାରିବା ନାହିଁ